ହ୍ୟାଲୋ ସୀମା ଏଜେନ୍ସିରୁ କହୁଛ ମୁଁ ଶୁଭସ୍ମିତା କହୁଥିଲି ମୋ ବାପା ମାଆ ପୁରୀରେ ରହୁଛନ୍ତି ଆପଣ ଯଦି ଭଡ଼ା'ଟା ନେବେ ତାହେଲେ ପୁରୀରୁ ଆସିକି ପୁରୀରୁ ସେମିତି କିଛି ଟ୍ୟାକ୍ସି ମିଳିଲା ନି ଆପଣ ଯଦି କହିବେ ତିର୍ତ୍ତୋଲ୍ରୁ ଯାଇକି ପୁରୀରେ ନେଇଆସିବେ ବାପା ମାଆ ଜଗନ୍ନାଥ ହୋଟେଲ୍ରେ ରହୁଛନ୍ତି ଆଜ୍ଞା ତା'ଙ୍କୁ ନେଇ ଆସନ୍ତୁ ଆପଣ ଭଡ଼ାଟା କେମିତି ନେଉଛନ୍ତି କିଲୋମିଟର୍ ପିଛା କେତେ ଟଙ୍କା ଆଜ୍ଞା କୋଡ଼ିଏ ଟଙ୍କା ନାଇଁ ନାଇଁ ଏଇଟା ଅଧିକ ଟଙ୍କା ହେଇଯାଉଚି ଆପଣ ଅଠର ଟଙ୍କା ନିଅନ୍ତୁ ଆପଣଙ୍କର ତ ଡେଲି ଭଡ଼ା ଆପଣ ଆପଣଙ୍କ ଠାରୁ ନିଏ ତେଣୁ ଆପଣ ଅଠର ଟଙ୍କା ହିଁ ନେଇଯାଆନ୍ତୁ

ଆଜ୍ଞା ଆଜ୍ଞା ଅଠର ଟଙ୍କା ଲେଖାଁ ନେଇଯିବେ ଆଗୁଆ ଭଡ଼ାଟା କେମିତି ଦେବି ଫୋନ୍ ପେ ନା କ୍ୟାସ୍ ଆସି ନେଇଯିବେ ଆଜ୍ଞା ଫୋନ୍ ପେ କରିଦେବି ହଉ ହଉ ଆଗୁଆ ଭଡ଼ା ମୁଁ ଦେଇଦଉଚି ଆପଣ ସବୁଠୁ କମ୍ କରିବେ ଆଣିକି ବାପା ମାଆଙ୍କୁ ଛାଡ଼ିଦେଲା ପରେ ଆଉ ପଇସା ନେଇଯିବେ ଆଜ୍ଞା ହଉ ହଉ ଆପଣ ନେଇଯିବେ ମୁଁ ଆଗୁଆ ଭଡ଼ାରେ ଦେଇଦେଉଛି ଆପଣ କ'ଣ ଡ୍ରାଇଭର୍ ଆପଣଙ୍କର ନେଇକି ଯିବ ନା କେମିତି କ'ଣ କରିବେ ଆପଣଙ୍କ ନମ୍ବର୍ଟା ଦେବେ ଫୋନ୍ ପେ ନମ୍ବର୍ଟା ଆଜ୍ଞା ଆଜ୍ଞା ଅଧା ପଇସା ପଠେଇ ଦେଉଛି ଆପଣ ଆଣି ଆମ ଘରେ ଛାଡ଼ିଦେବେ ଆମ ଘର ହେଉଛି ପିମ୍ପଳମାଧବ ହେଲା ହ୍ୟାଲୋ ଆଜ୍ଞା ଆଜ୍ଞା ଆପଣ ଛାଡ଼ିଦେଲା ପରେ ଆଉ ପଇସା ସବୁ ନେଇଯିବେ ଆଉ ଲୋକେସନ୍ଟା ଯଦି କହିବେ ମୁଁ ହ୍ୱାଟ୍ସପ୍ ପଠେଇଦେବି ଆପଣ ଦେଖିଥିବେ ମୋ ବାପା ମାଆ ଜଗନ୍ନାଥ ହୋଟେଲ୍ରେ ରହୁଛନ୍ତି ଆଣିକି ପିମ୍ପଳମାଧବ'ରେ ଛାଡ଼ିବେ ପୁରୀର ଜଗନ୍ନାଥ ହୋଟେଲ୍ ଯାଇଥିଲେ ବଡ଼ଦାଣ୍ଡ ବୁଲିବା ପାଇଁ ସେଥିପାଇଁ ସେଠୁ କିଛି ଟ୍ୟାକ୍ସି ହେରିକା ମିଳିଲାନି ସେଥିପାଇଁ ମୁଁ ତୋର୍ତ୍ତୋଲ୍ରୁ ଦେଖୁଛି କି ତିର୍ତ୍ତୋଲ୍ରେ ଆପଣ ଯଦି ଯାଇକି ଆଣିପାରିବେ ତାହେଲେ ବହୁତ ଭଲ ହେଇପାରିବ ଆଜ୍ଞା ଆଜ୍ଞା ଆପଣ ତିର୍ତ୍ତୋଲ୍ରୁୁ ଯାଇପାରିବେ ତ ଆଜ୍ଞା ହଁ ସେମିତି ନେଇଆସନ୍ତୁ ସେମିତି ନେଇଆସିଲା ପରେ ଯାଇକି ହଉ ହଉ ଆଜ୍ଞା ଆପଣ ପଳେଇବେ କେତେବେଳେ ଦଶଟା ଭିତରେ ଯେମିତି ବାପା ମାଆ ସେଠୁ ବାହାରି ଯିବା ଦରକାର କାରଣ ଏଠି ଟିକେ ଜଲ୍ଦି ଜଲ୍ଦିରେ ପହଁଞ୍ଚିବେ ସେ ଏତେ ବାଟ ଟ୍ରାଭେଲିଂରେ ତା'ଙ୍କୁ ବହୁତ କଷ୍ଟ ହେବ ଆଜ୍ଞା ସକାଳୁ ସକାଳୁ ଆପଣ ଟିକେ ଯାଇ ପହଁଞ୍ଚିଗଲେ ସବୁଠୁ ଭଲ ହେବ ଆଜ୍ଞା ଆପଣ ବି ଜଲ୍ଦିରେ ଆସି ପହଁଞ୍ଚିଯିବେ ଆପଣ ଆଉ କୌଣସି ବି ଭଡ଼ା ନେଇପାରିବେ ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଜଲ୍ଦି ଆସି ପହଁଞ୍ଚି ଗଲେ ଭଡ଼ାଟା ବି ଆପଣ ଆଉ କୋଉଠିକି ବି ଯାଇପାରିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖୁଛି ଆପଣ ଟିକେ ବୁଝିଦେବେ ବୁଝିଦେବେ ମୁଁ ଫୋନ୍ ପେ'ରେ ପଠେଇ ଦେଉଛି ଆପଣଙ୍କୁ ଆଉ ଆସିଲେ କ୍ୟାସ୍ ନେଇଯିବେ ନହେଲେ ମୁଁ ଫୋନ୍ ପେ କରିଦେବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖୁଛି